କୁଲରଟିଏ ଆଣିଥିଲି ଜମା ଭଲ ପଡ଼ିଲାନି ଭଲ ପବନ ଦଉନି ପାଣି ପୁରେଇଲା ବେଳକୁ ସେ ବି ଗରମ ହେଇଯାଉଛି ଭାରି ହିଟ ତା'ର ଜମା ଭଲ ଲାଗୁନି କୁଲରଟା ଖରାପ ହେଇଯାଉଛି ଏତେ ଟଙ୍କା ଦେଇ ଆଣିଥିଲି କିଛି ଲାଭ ହେଲାନି ଦୁଇ ଚାରି ମାସ ଚାଲିଲାନି କ'ଣ ପାଇଁ ସମସ୍ତଙ୍କର ଏତେ ଭଲ ହଉଛି ଆମର ହଁ ଖରାପ ହଉଛି ଆଉ କ'ଣ କରିହବ